ହ୍ୟାଲୋ ହଁ ମୁଇଁ କୋଲକାତାରେ ଅଛି ମୋର୍ ଷ୍ଟଲ୍ ଖାଲି ଅଛି ଆପଣ କେନ୍ଠୁ କହୁଥିଲେ ସୋନପୁର ଡ଼ିଷ୍ଟିକ୍ ସୋନପୁର ଡ଼ିଷ୍ଟିକ୍ର କେନ୍ ଜାଗାରୁ

ହଁ ଖାଲି ଅଛି ମ୍ୟାଡ଼ମ୍ ଆପଣଙ୍କୁ କେତେ ଭିତରେ ଷ୍ଟଲ୍ ଦରକାର ହଁ ଗୁଟେ ପାଞ୍ଚହଜାର୍ ଅଛେ ଆଉ ଗୁଟେ ଦଶହଜାର୍ ଅଛେ ଆଉ ଗୁଟେ ତିରିଶିହଜାର୍ର ତିନିଟା ଷ୍ଟଲ୍ ଅଛେ ମୋ ପାଖେ ଦଶ୍ ହଜାର୍ ଠିକ୍ ଅଛି ମ୍ୟାମ୍ ମୁଁ ଆପଣ କେବେ ଆସିବେ କୁହନ୍ତୁ ମ୍ୟାମ୍ ଆଛା ଆପଣ କାଣା ବିଜନେସ୍ କରିବେ ଏଇନା ଆପଣ ବି ଠିକ୍ ଅଛି ଆମର୍ଟା ଇଏ ହାଓଡ଼ା ବ୍ରିଜ୍ ପାଖାପାଖି ଏକା ଆମର ଷ୍ଟଲ୍ଟା ଅଛି ଆପଣ ଯେବେ ବି ଆସିବେ ମୋତେ ଟିକେ ଆଗରୁ ଜନେଇଦେବେ ତାକି ମୁଁ ବି ଆପଣଙ୍କୁ ରିସିଭ୍ କରିପାର୍ମି ଜାଗା ତ ଆପଣ ଜାନିନେଇପାରନ୍